କୋଡ଼ିଏ ଦୁଇ ଦୁଇହଜାର ତେଇଶି ତେଇଶି ତିନି ଦୁଇହଜାର ତେଇଶି ପଚିଶି ପାଞ୍ଚ ଦୁଇହଜାର ତେଇଶି ଦୁଇ ଏକ ଦୁଇହଜାର ଚବିଶି ଅଠର ଦୁଇ ଦୁଇହଜାର ଚବିଶି